ହ୍ୟାଲୋ ଜଗନ୍ନାଥ ଟ୍ରାଭେଲ୍ସ ଆଜ୍ଞା ନମସ୍କାର ଦହ୍ୟାରୁ ମନୋଜ କହୁଥିଲି ସାର୍ ଆଜ୍ଞା ଗତକାଲି ମୁଇଁ ଗୁଟେ କ୍ୟାବ୍ଟେ ଆପଣଙ୍କର ନେ ବୁକ୍ କରିଥିଲି ଯେନ୍ଟାକି ମତେ ମେଡ଼ିକାଲ ଯିବାର ଥିଲା ଆଉ ସେଥିରେ ଆଜ୍ଞା ଆପଣ ଯେନ୍ ଡ୍ରାଇଭରଟା ପଠେଇଥିଲେ ଟିକେ ଅଭଦ୍ର ଟାଇପର ଥିଲା ସାର୍ ଯିଏ କି ଏନ୍ତା କରୋନା ଟାଇମରେ ବି ମାସ୍କ ନାଇଁ ପିନ୍ଧୁଥିଲା ବାରମ୍ବାର କଥା ହଉଥିଲା ଛିଙ୍କୁଥିଲା ଫିରବି ସେ ମାସ୍କ ନାଇଁ ପିନ୍ଧୁଥିଲା ଆର୍ ଯେନ୍ ହିସାବରେ ସେ ବ୍ୟବହାର କରୁଥିଲା ତାର୍ ତ ଗୁଟେ କ୍ୟାବ୍ର ଡ୍ରାଇଭରଟେ ଏନ୍ତାକିରି ବ୍ୟବହାର ନାଇଁ କର୍ବାର୍ କଥା ଆଜ୍ଞା ଆର ତାର୍ ଗାଡ଼ିକେ ଏତେ ଅପରିଷ୍କାର କରିକି ରଖିଛେ ଯେ କହେଲେ ନାଇଁ ସରେ ଯେନ୍ଥିରେକି ଲୁକ ଯିବାର୍ ଲାଗି ବି ନାରାଜ ହେବେ ପୁରା ଅପରିଷ୍କାର କରିଦେଇଛେ ଗାଡ଼ିରେ ସବୁ ଜିନିଷ ପଡ଼ିଛେ ଜିନିଷ୍ ପାତି ଯିଏ ଯାହା ଖାଏଲା ବି ସେନ ପକେଇ ଦେଇକି ପଲେଇଛନ୍ ବଏଲେ ହେଥିର୍ ଲାଗି ଗାଡ଼ିଟା ଯେନ୍ ଦେଇଥିଲେ ଆଜ୍ଞା ବହୁତ ଖରାପ ଲାଗ୍ଲା ଗୁଟେ ବୁଝଲେ ଆଜ୍ଞା ଏନ୍ତା ହେଇଛେ କିନି ବୋଲିକି ଏନ୍ତାକରି ଗାଡ଼ି ରଖ୍ସନ୍ ବୋଲି ମୁଇଁ ନାଇଁ ଜାନିଥାଇ ବହୁତ ଖରାପ ଲାଗ୍ଲା ଆଜ୍ଞା